ହଁ ହ୍ୟାଲୋ ଘରେ କି କେଉଁଠି ଅଛ ହଁ ହଁ ଆଉ ଆଜି ବ୍ଲକ୍କେ ଯାଇଥିଲି ସେ ବେହେରା ସାହିରୁ ସେ ସାହୁ ସାହିର କାମ ଥିଲା ଗୋଟେ ରାସ୍ତା କାମ ଆଉ ବ୍ଲକ୍କେ ଯାଇଥିଲେ ବି ଡ଼ି ଓ କହୁଥିଲେ

ନାଇଁ ସେଟା ସାଙ୍ଗ୍ସନ୍ ହେଇଯାଇଛେ

ହଁ ବର୍ଷା ଦିନ ଆଏଲାନ ସେ ରାସ୍ତାରେ କାଦୁଅ ହେଇଗଲାନ

ହଁ ସେଟା ବି ଆପ୍ଲିକେସନ୍ ଦିଆହୋଇଛି ହଁ ଆମର୍ ଗାଁରେ ତ ଦି ତିନ୍ଟା କାମ ପଡ଼ିଚି ଯେ ହଁ ହଁ ଦିଆହେଇଥିଲା ହେଟା

ପାଞ୍ଚ୍ ଦିନ ହେଲାନ ଆର୍ ସେ କ୍ଲବ୍ ଘରଟା ବି ହଁ ସେ କ୍ଲବ୍ର ଦିଆହେଇଛେ ପାଞ୍ଚ୍ ଲକ୍ଷେ ଟଙ୍କା ଆଇଛେ ହଏ କେତେ ହଁ ଏଟା କରେଇଦେମା କହିଦେମା ଟିକେ ହଁ ଗୋଟେ ଆପ୍ଲିକେସନ୍ଟେ ଲେଖନ୍ ହେଲେ ଯିମା ବ୍ଲକ୍କେ ହଉ ଆଜି ମିଟିଙ୍ଗ୍ଟେ ଡକେଇଦମା ସମସ୍ତଙ୍କୁ ଆଜି

ହଁ ହଁ ହଉ ନହେଲେ କାଲ୍କେ ନହେଲେ ବ୍ଲକ୍କେ ଦଶ୍ ପନ୍ଦ୍ର ଲୋକ୍ ଧରିକିନା ଯିମା ହେଲେ

ଆଉ ସେ ନଳ୍କୂଆଁଟା କେନ୍ତା କର୍ମା

ଅବଶ୍ୟ ପୁର୍ଣାଟା ହେଇଛି କିନି ନୂଆଟା ଗୋଟେ ଆପ୍ଲିକେସନ୍ ଦେବାକେ ପଡ଼୍ବା ପୁର୍ଣାଟା ନାଇଁ ଚଲ୍ବା

ହଁ ହେଲା ଆଜି ମିଟିଂଟେ ଡ଼ାକ୍ମା ହଁ ହଁ ହଁ